ଫଟୋଟେ କାଟିଚେଁ ସେ ଫଟୋକେ ଲୋକ୍ମନେ ଦେଖ୍ବେ ଆର୍ ସେ ଦେଖ୍ଲା ଫଟୋକେ ଯଦି ଲୋକ୍ମାନେ ଭଲ୍ ହେଇଚେ ବଲିିକରି କହେବେ ବଲେ ମୁଇଁ ଜାନ୍ମି ଯେ ଫଟୋଟା ଭଲ୍ ହେଇଚେ ବଲି ଆଉ ଯଦି ଫଟୋକେ ଯଦି କହିଲେ କି ଇଟା ଟିକେ ଭଲ୍ ନି ହେଇ ସେଟା ଭଲ୍ ନି ସାର୍ ଯଦି ବଏଲେେ ହେଲେ ମୁଁ ଜାନ୍ମି ଯେ ଫଟୋରେ କିଛି ଭୁଲ୍ ହେଇଚେ ବଏଲେ ସେଥିର୍ଲାଗି ସେ ଫଟୁକେ କେନ୍ତା କରି ଭଲ୍ କରି ହେବା ବୋଲିକରି ମୁଇଁ ବହୁତ୍ ଚେଷ୍ଟା କର୍ମି ଆର୍ ସେ ଭୁଲ୍ଟା କାଣା ହଉଚେ ବୋଲିିକରି ସେ ଫଟୁକେ ମୁଇଁ ବହୁତ୍ ପ୍ରାକ୍ଟିସ୍ କରି କରି ସେ ସେ ଫଟୁ ଆଉ ଭୁଲ୍ ନିହେବା ବୋଲିିକରି ଚେଷ୍ଟା କର୍ମି ଆଉ ଯଦି ଯଦି ସେ ଫଟୋର ଉନ୍ନତି ଆନ୍ବାର୍କେ ହେଲେ ଫଟୋ ଯଦି କାଟ୍ବାର୍ ଉନ୍ନତି ଆନ୍ବାରକେ ହେଲେ ଆମେ ଗୁଟେ ଗୁରୁ ଯେନ୍ମାନେକି ଫଟୁ କାଟି କାଟି କରି ତାକର୍ ଅଭ୍ୟାସ୍ ହେଇଥିବା ସେମାନେ ସେ ଫଟୋ ବହୁତ୍ ଭଲ୍ କରି କାଟି ଯାନ୍ସନ୍ ସେମାନଙ୍କର୍ ପାଖ୍କେ ଯାଇକରି କେନ୍ତା କରି ଫଟୁ ଭଲ୍ ହେଇପାର୍ବା ଯେ ସେଟା ମୁଇଁ ଶିଖ୍ମି ଆର୍ ସେ ଶିଖିସାର୍ଲା ପରେ ସେ ଫଟୋକେ ମୁଇଁ ଫେର୍ କାଟ୍ମି ଯଦି ସେ ଲୋକ୍ମାନେ ଯଦି ଫେର୍ କହିଲେ କି ଇଟା ଭଲ୍ ହେଇଛେ କି ନି ହେଇ ବୋଲିିକରି ଯଦି ଭଲ୍ ହେଇଛେ ବଲେ ତ ମୁଁ ଜାନ୍ମି ଯେ ମୋର୍ ଫଟୁ ଭଲ୍ ହେଇଚେ ଆଉ ଯଦି ଫେର୍ ଭଲ୍ ନିହେବାର୍ ବୋଲି କହେଲେ ବୋଏଲେ ମୁଇଁ ଫେର୍ ବହୁତ୍ଟେ ପ୍ରାକ୍ଟିସ୍ କର୍ମି ଆର୍ ସେ ଫଟୁକେ ବହୁତ୍ଟେ ଯେନ୍ତା ଭଲ୍ ହେଇ ପାର୍ବା ସେଥିର୍ ଲାଗି ମୁଇଁ ବହୁତ୍ ଚେଷ୍ଟା କର୍ମି